ନୃତ୍ୟ ସଂସ୍କୃତି ସହିତ ଜଡ଼ିତ ଏହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନୃତ୍ୟ ମାଧ୍ୟମରେ ସତ ସମାଜ ସହିତ ସଂଶ୍ଲିଷ୍ଟ ରହିଥାଏ ସମାଜ ସହିତ ଆକର୍ଷିତ ହୋଇଥାଏ ନୃତ୍ୟ ସହିତ ବ୍ୟକ୍ତି ବ୍ୟକ୍ତିଟି ନିଜର ବ୍ୟବସାୟୀକ ତଥା ଆକର୍ଷିତ କରେ ଅନ୍ୟାନ୍ୟଙ୍କୁ ମଧ୍ୟ କରିଦେଇଥାଏ ନୃତ୍ୟ ଏମିତି ଏକ ଯାହାକି ସଂସ୍କୃତି ଜରିଆରେ ଆଗକୁ ମଧ୍ୟ ବଢ଼ାଇ ଥାଏ ତେଣୁ ଏହି ନୃତ୍ୟ ମାଧ୍ୟମରେ ମଧ୍ୟ ସମସ୍ତେ ନିଜର ଲକ୍ଷ ହାସଲ କରିବାକୁ ଚାହିଁଥାନ୍ତି ପ୍ରତ୍ୟେକ ବ୍ୟକ୍ତି ବର୍ତ୍ତମାନଠାରୁ ନିଜର ପିଲାକୁ ନୃତ୍ୟ ପ୍ରତି ଆକର୍ଷି ଆଗ୍ରହ ପ୍ରକାଶ କରିବା ପାଇଁ ମଧ୍ୟ ଚେଷ୍ଟା କରାଇଥାନ୍ତି ଆଜିକାଲି ଯେଉଁ ଯୁଗ ଡିଜିଟାଲ୍ ଯୁଗ ପ୍ରତ୍ୟେକ ଛୋଟ ଛୋଟ ପିଲା ମଧ୍ୟ ନୃତ୍ୟ ସାଧାରଣତଃ ନିଜର ଗୀତ କୌଣସି ଗୀତ ତା ଗୀତ ମାଧ୍ୟମରେ ତାଳେ ତାଳେ ମଧ୍ୟ ନିଜେ ମଧ୍ୟ ନାଚ ଶଖି ମଧ୍ୟ ନ କୁ ମୋର ସ୍ୱପ୍ନ ବି ଅଛି ତେବେ ମୋ ପିଲାକୁ ସାଧାରଣତଃ ନୃତ୍ୟ ସହିତ ଆପଣଙ୍କୁ ନୃତ୍ୟ ଯାହାକି ନିଜର ପରିଚୟ ସୃଷ୍ଟି କରାଇଥାଏ ଏବଂ ଏହା ହେଉଛି ଏମିତି ଏକ ଶୈଳୀ ଯାକି ନୃତ୍ୟ ମାଧ୍ୟମରେ କରିଥାଏ